ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ଆଗ ଅପେକ୍ଷା ଲୋକମାନେ ଅର୍ଥନୀତିରେ ବିକାଶ ଘଟିଲାଣି ଯେମିତିକି ଆଗକାଳରେ ଲୋକମାନେ ପଇସାର ଅସୁବିଧା ଥିଲା ଏବେ ପାଠ ପଢ଼ିଲେଣି ବିଭିନ୍ନ ଚାକିରି ମଧ୍ୟ କଲେଣି ଆଗକାଳରେ ଲୋକମାନେ ଚାଷବାସ କରି ଯେମିତି ଖଟୁଥିଲେ ସେମିତି ପଇସା କମ୍ ରୋଜଗାର କରୁଥିଲେ ଏବେ ଅଧିକ ପାଠ ପଢ଼ି ଅଧିକ ଚାକିରି କଲେଣି କିନ୍ତୁ ବର୍ତ୍ତମାନ ଅର୍ଥନୀତିରେ ବିକାଶ ଘଟିଲାଣି ବିଭିନ୍ନ ଶିଳ୍ପ କଳକାରଖାନା କଳକାରଖାନା ବିଭିନ୍ନ କମ୍ପାନୀ କହିବାକୁ ଗଲେ ଜଟଣୀର ନାଇଜର ଏମିତିକିବି ଅନେକ କ୍ଷେତ୍ରରେ ଲୋକମାନେ ପଇସା ରୋଜଗାର କଲେଣି ଆଗକାଳରେ ବଳଦରେ ଚାଷ କରୁଥିଲେ ଏବେ ମେସିନ ବାହାରିଲାଣି